ଆମ ଭାଷା ହେଉଛି ଓଡ଼ିଆ ଓଡ଼ିଆ ଭିତରେ ବହୁ ସବୁ ଜିଲ୍ଲା ନେଇକରି ଭାଷାର କିଛି ଡିଫରେନ୍ସ ଅଛି ତେଣୁ ତେଣୁକରି ଏଇ ଓଡ଼ିଆ ଭାଷା ଆମ ଜିଲ୍ଲାର ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ୍ର ଓଡ଼ିଆ ଭାଷା ଟିକେ ଅଲଗା ଅଛି ଏହି ବିଷୟରେ ଆପଣ ଯଦି ଟିକିଏ ଧ୍ୟାନ ଦେବେ ତା'ହେଲେ ଆମ ଭାଷାର କିଛି ଉନ୍ନତି ହେବ